କୋଭିଡ଼ ମହାମାରୀ ସମୟରେ ବିଭିନ୍ନ ପ୍ରକାର କଟକଣା ଲାଗିଥିଲା ଯେପରିକି ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଉଭୟଙ୍କ ଦ୍ୱାରା ଯାତାୟାତ ଗମନାଗମନ ଓ ବୁଲାବୁଲି ଉପରେ ମଧ୍ୟ କଟକଣା ଲାଗିଥିଲା ଲୋକମାନେ କେବଳ କିଛି ଜରୁରୀ ସାମଗ୍ରୀ ଯେପରିକି ସଉଦା ପତ୍ର କ୍ଷୀର ପନିପରିବା ପାଇଁ ଘରୁ ବାହାରକୁ ବାହାରି ପାରୁଥିଲେ ଅନ୍ୟଥା ଘରୁ ବାହାରିବାକୁ ମନା ମଧ୍ୟ କରାଯାଇ ଥିଲା ଓ ଯାହାକି ଏକ ଭଲ ପଦକ୍ଷେପ ଥିଲା ଯାହା ଦ୍ୱାରା କି ଆମେ ସଫଳ ଭାବେ କୋଭିଡ଼ ମହାମାରୀକୁ ପରାସ୍ତ କରିପାରୁଥିଲେ ଏବଂ ତାର ପ୍ରଚାର ଘଟିବାରେ ମଧ୍ୟ ଆମେ ବାଧା ସୃଷ୍ଟି କରିପାରି ଥିଲେ ତେଣୁ ସେ ସମୟରେ ଆ ପର୍ଯ୍ୟଟନ ବା ବୁଲାବୁଲିର ଅନେକ ବାଧା ସୃଷ୍ଟି ହୋଇଥିଲା କାରଣ ବିଭିନ୍ନ ପ୍ରକାର କଟକଣା ଲାଗିଥିଲା ଆଉ ଗାଡ଼ି ମଟର ବି ଏତେ ଯିବା ଆସିବା କରୁ ନ ଥିଲା କୌଣସି ଜାଗାକୁ ଗଲେ ଭିଡ଼ ହେଲେ ତାର ସଂକ୍ରମଣର ଡର ମଧ୍ୟ ରହିଥିଲା ତ ଏସବୁ ପର୍ଯ୍ୟଟନକୁ ବହୁତ ଭାବରେ ବାଧା ସୃଷ୍ଟି କରିଥିଲା ଯାହାଦ୍ୱାରାକି ଲୋକ ମାନଙ୍କର ରୋଜଗାରରେ ମଧ୍ୟ ବାଧା ସୃଷ୍ଟି ହୋଇଥିଲା ଯେପରିକି ହୋଟେଲ ବ୍ୟବସାୟୀ ହେଇଗଲେ ଗାଡ଼ି ଟ୍ୟାକ୍ସି କିମ୍ବା ବସ ବ୍ୟବସାୟୀ ଏ ସବୁଥିରେ ଅନେକ ବାଧା ସୃଷ୍ଟି ହୋଇଥିଲା ଏବଂ ସେମାନଙ୍କର ରୋଜଗାରରେ ମଧ୍ୟ କ୍ଷତି ଘଟିଥିଲା